ଆଜ୍ଞା କିଏ କହୁଛନ୍ତି ହଁ ହଁ ମୁଁ କହୁଛି ଡକ୍ଟର ଅନ୍ନପୂର୍ଣ୍ଣା ଆପଣ କିଏ କହୁଛନ୍ତି ହଁ ହଁ ନମସ୍କାର କିଏ କହୁଛନ୍ତି ହଁ ହଁ ହସ୍ପିଟାଲ ସବୁ ଭଲ ଏବେ ନୂଆ ସିଷ୍ଟମ ସବୁ ଆସିଲାଣି ସବୁ ସବୁ ପରିବେଶ ବି ସଫା ସୁତୁରା ଏଠି ସବୁ ମାଗେଣାରେ ଫ୍ରିରେ ଆସନ୍ତୁ ଗମେଣ୍ଟ ମେଡିକାଲ କୁ ଆସନ୍ତୁ ଆପଣଙ୍କର ଟଙ୍କାଟେ ପଇସା ବି ଖର୍ଚ୍ଚ ହେବନି ସବୁ ସ୍କାନିଙ୍ଗି ସବୁ ବ୍ଲଡ଼ ଟେଷ୍ଟ ସବୁ ହିଁ ଫ୍ରିରେ ହେଉଛି ଆଉ ଆପଣଙ୍କର ଯାହା ବି କିଛି ହୋଇଛି ଆପଣଙ୍କୁ ଭଲ ସେ ଚେକ୍ ଅପ ଦିଆ ହେବ ସବୁ ଭଲ ଭଲ ଡକ୍ଟର ବି ଆସୁଛନ୍ତି ଆଉ ମୁଁ ବି ଅଛି ମୋର ସପ୍ତାହରେ ତିନିଦିନ ସଖାଳୁଆ ରହୁଛି ଆଉ ଖରାବେଳେ ସନ୍ଧ୍ୟାବେଳେ ଦୁଇଦିନ ରହୁଛି ତ ଆପଣ ଯେତେବେଳେ ବି ଦେଖିକି ଆସନ୍ତୁ ମୁଁ ଅଛି ଆପଣଙ୍କର ଚେକ୍ ଅପ କରିବି ଆପଣଙ୍କର କ'ଣ ପ୍ରବ୍ଲମ୍ ହେଉଛି ଦେଖିକି ତାହାଲେ ଆପଣଙ୍କର ଯଦି କିଛି ଦରକାର ପଡ଼େ ଯାହାବି ସ୍କାନିଙ୍ଗି କି ବ୍ଲଡ଼ ଟେଷ୍ଟ ସବୁ କରିବା ଏହିଠିତ ସବୁ ମାଗେଣା ତ ଆପଣଙ୍କର କିଛି ପ୍ରବ୍ଲମ୍ ହେବନି ଏବେ ତ ହସ୍ପିଟାଲ ବହୁତ ସଫା ସୁତୁରା ଆଉ ଯାହା ବି ଆପଣଙ୍କର ହୋଇଥିବ ଯାହାବି ଔଷଧ ପତ୍ର ସବୁ ମାଗେଣାରେ ଦିଆହେଉଛି କିଛି ବି ଟଙ୍କାଟେ ବି ପଇସା ଖର୍ଚ୍ଚ ହେବାରନାହିଁ ଆପଣ ଆସନ୍ତୁ କ'ଣ ହୋଇଛି କ'ଣ ଦେହ ହୋଇଛି କ'ଣ ହଁ ହଁ କିଛି ନାହିଁ ଆପଣଙ୍କର ସ୍କାନିଙ୍ଗ ଯଦି ଆପଣ ଆସନ୍ତୁ ହସ୍ପିଟାଲ ଆସନ୍ତୁ ଆଉ ଥରେ ଚେକ୍ କରନ୍ତୁ ଚେକ୍ କରିକି ମୁଁ ଦେଖିବି କ'ଣ ହୋଇଛି ଯଦି କିଛି ଦରକାର ପଡ଼େ ଟେଷ୍ଟ ଟେଷ୍ଟ କି ଟେଷ୍ଟ ବି କରିବା ଏହିଠିତ ସବୁ ଫ୍ରି ଆପଣଙ୍କର କିଛି ପ୍ରବ୍ଲେମ୍ ହେବନି ଆଉ ଯାହାବି କିଛି ହୋଇଥିବ ସେ ଅନୁସାରେ ମେଡ଼ିସିନ ଦେବା ହେଲେ ଆପଣ ମୋର ତ ସଖାଳୁ ତିନିଦିନ ଆଉ ସନ୍ଧ୍ୟା ବେଳେ ଦୁଇ ଦିନ ରହୁଛି ତ ଆପଣ ଯେତେବେଳେ ବି ଆପଣ ଚାହିଁବେ ଆସି ପାରିବେ ଆସିକି ଏହିଠି ମୋତେ ଦେଖାଇ ଦେଇ ଯାଆନ୍ତୁ ମୁଁ ଦେଖିଲେହିଁ କହିବି କ'ଣ ହୋଇଛି କ'ଣ ନାହିଁ କହିବି ସେ ଅନୁସାରେ ଆପଣଙ୍କୁ ଔଷଧ ଦେବି ଆପଣ ନା ନା ନା ନା ଏହିଟା ଗମେଣ୍ଟ ମେଡ଼ିକାଲ ଏହିଠି ସବୁ ଫ୍ରି କିଛି ବି ଅସୁବିଧା ହେବନି ଏହିଠି ଆପଣଙ୍କୁ ମେଡ଼ିସିନ ସବୁ ପ୍ରକାର ଟେଷ୍ଟ ସବୁ ସ୍କାନିଙ୍ଗି ସବୁ ମାଗେଣାରେ ପାଇବେ ଏହାର ପରିବେଶବି ସଫା ସୁତୁରା ବହୁତ ଭଲ ଆପଣ ଆସନ୍ତୁ ମୁଁ ବି ଅଛି ସବୁ ଫ୍ରିରେ ଆପଣଙ୍କର ଟଙ୍କାଟେ ବି ପଇସା ଖର୍ଚ୍ଚ ହେବନି ଆଉ ଆପଣ ଟିକେ ଖାଲି ନିଜର ଯତ୍ନ ନେଉଥିବେ ଖରାକୁ ବେଶି ବାହାରିବେନି ଆପଣଙ୍କର ଆପଣ ସୋମବାର ମଙ୍ଗଳବାର ବୁଧବାର ଆପଣ ସଖାଳେ ମୁଁ ରହୁଛି ତ ଆପଣ ଯେତେବେଳେ ବି ଚାହିଁବେ ଆସିପାରିବେ

ହଁ ହଁ ନିଶ୍ଚୟ ଆପଣ ଶୀଘ୍ର ଦେଖାଇକି ହିଁ ଆସିବେ ହେଲେ ମୁଁ ଆପଣଙ୍କର ଟିକେଟ କରିଦେବି ଆପଣ ଦେଖିକିହିଁ ଆସିବେ ହେଲେ ନିଜେ ଖରାକୁ ବେଶି ବାହାରିବେନି ହଁ ହଁ ରୁହନ୍ତୁ